ମୁଁ ଆମ ବଗିଚାରେ ମନ୍ଦାର ଫୁଲ ଗୋଲାପ ଫୁଲ ଗେଣ୍ଡୁ ଫୁଲ ଟଗର ଫୁଲ ମଲ୍ଲି ଫୁଲ ଗଛ ଅଛି ମୁଁ ଏହି ଫୁଲ ଗଛ ଗୁଡ଼ିକୁ ଛୋଟରୁ ବଡ଼ ପର୍ଯ୍ୟନ୍ତ ଯତ୍ନ ନେଇଛି ଏହି ଗଛମାନଙ୍କରେ ଫୁଲ ଫୁଟିଲେ ବହୁତ ସୁନ୍ଦର ଦେଖାଯାଇଥାଏ ତେଣୁ ମୁଁ ତା'କୁ ଦେଖି ଖୁବ୍ ଆନନ୍ଦିତ ହୋଇଥାଏ ମୁଁ ଏହି ଫୁଲଗୁଡ଼ିକୁ ନେଇ ଠାକୁରଙ୍କ ପାଦରେ ଅର୍ପଣ କରିଥାଏ ଏବଂ ଏହି ଫୁଲ ଗୁଡ଼ିକୁ ଆମ ପଡ଼ୋଶୀମାନେ ମଧ୍ୟ ନେଇ ଠାକୁରଙ୍କୁ ଅର୍ପଣ କରିଥାନ୍ତି